ହଁ ସକାଲୁ ଜଗିଙ୍ଗ୍ କଲାବେଲେ ଆଗରୁ ତ ନାଇଁ ଯାଉଥାଏ ବୋଇଲେ ତାପରେ ଯେତେବେଳେ ଜଗିଙ୍ଗ୍ କଲାବେଳେ ଦୌଡ଼ିଲା ବେଳେ ଆଁ ସକାଳୁ ଭୋରୁ ଉଠରେ କିଛି ତାର୍ମାନେ ଫିଲିଙ୍ଗ୍ଟା ଅଲଗା ଲାଗ୍ସି ଆଉ ଯଦି ପୁରା ଫୁର୍ତ୍ତି ଲାଗଲାବାଗି ଲାଗ୍ସି ଆରୁ ମେନ୍ଟା ଟିକେ ଉଜନ୍ ବଢି ଯାଇ ବଢିସ୍ ଯାଇଥିଲା ଯେନ୍ତାକି ସ୍ ସେଟା ଦୌଡ଼ିଲା ବେଲେ ଚାଲଲା ବେଲେ ସେଟା ବଡ଼ିକି ହେଁସ ସେ ଓଜନ୍ କମ୍ ହେକରି ବୋହୁତ୍ ଫ୍ରି ଲାଗୁଛି ଆଉ ବହୁତ୍ ଭଲ୍ ଲାଗୁଛି ଆର୍ ମୁଁ ତ କହିମି ସମସ୍ତଙ୍କୁ ସକାଲୁ ଘଣ୍ଟେ ଅଧଘଣ୍ଟେ ଲେଖା ଚଲାଚୁଲି କରୁନ୍ ସକାଲୁ ୱାର୍ମଅପ୍ ମାନେ କରୁନ୍ ବଡ଼ି ୱାର୍ମଅପ୍ କରୁନ୍ ୟୋଗା କରୁନ୍ ଯେ ସ୍ୱାସ୍ଥ୍ୟ ବହୁତ୍ ବନ୍ହିଆ ରହିବା ଆର୍ ସୁନ୍ଦର ସ୍ୱାସ୍ଥ୍ୟ ହିଁ ସୁନ୍ଦର ଜୀବନ ବୋଲିକରି କହେସନ୍ ଆଉ ବହୁତ୍ ମୁଁ ତ ସମସ୍ତଙ୍କୁ କହିମି କେ ସଭେ ସଖାଲୁ ଦୌଡ଼ାଦୌଡ଼ି କରୁନ୍ ବହୁତ୍ ବନ୍ହିଆ ଲାଗ୍ସି ଆରୁ ଦେହେ ମୋର ଭଲ୍ ଲାଗ୍ସି ଦିନସାରା ଫ୍ରେସ୍ ଲାଗ୍ସି